ଆଜ୍ଞା ନମସ୍କାର ଆଜ୍ଞା ରାଇସ୍ ମିଲ୍ରୁ କହୁଛନ୍ତି ଆଜ୍ଞା ଏଇନା ଉଷୁନା ଚାଉଳ କେ ଜି କେତେ ଟଙ୍କା କ'ଣ ଅଛି କେ ଜି ପଚିଶଶହ ଟଙ୍କା ଆଉ ଆଉ ଅରୁଆ ଚାଉଳ ଏତେ ଟଙ୍କା କେମତି ରହୁଛି ଡିଫରେନ୍ଟ

ମୋତେ ପଚାଶ କେ ଜି ଦରକାର ଉଷୁନା ଚାଉଳ ପଚାଶ କେ ଜି ଦରକାର ମୋତେ କେତେ ଟଙ୍କା ସଠିକ୍ ପଚିଶ ଟଙ୍କାରେ ନେବି ଆପଙ୍କର କେଉଁଠି ଆପଣଙ୍କର କେଉଁଠି ସେ ଯେଉଁ ଚାଉଳ ଦୋକାନ

ଆଉ ଚାଉଳ ଆଣିଲେ ଆମକୁ ନିଜେ ଆଣିବାକୁ ପଡ଼ିବ ଗାଡ଼ିରେ ନା ଆପଣଙ୍କ ଗାଡ଼ି ଅଛି ଆଣିକି ଆମ ଘରେ ଛାଡ଼ି ଦେଇକି ଯିବ ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ଏଠି ଯେଉଁ ଚାଉଳଟା ମାନେ ଭଙ୍ଗା ରହୁନି ତ ଚାଉଳ ଚାଉଳ ଠିକ୍ ଠାକ୍ ରହୁଛି ତ ଯଦି ଭଙ୍ଗା ବହାରିବ ତ ମୁଁ ପ୍ୟାକେଟ୍ ଖୋଲିଥିଲେ ଆପଣ

ଅରୁଆ ଅରୁଆ ଚାଉଳ ଅରୁଆ ଚାଉଳଟା କେତେ ଟଙ୍କା ପଡ଼ିଯିବ ମୋତେ ଅଠତିରିଶ ଟଙ୍କା ମୋର ଦୁଇଟା ଯାକ ଚାଉଳ ଉଷୁନା ଚାଉଳ ଗୋଟେ କୁଇଣ୍ଟାଲ୍ ଅରୁଆ ଚାଉଳ ଗୋଟେ କୁଇଣ୍ଟାଲ୍ ଆଜ୍ଞା ଓ କେ ଧନ୍ୟବାଦ